ଆମ ଭାରତରେ ସବୁ ପ୍ରକାର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଆଉ ସବୁ ପ୍ରକାର ଖାଦ୍ୟ ମଧ୍ୟ ମିଳୁଛି ସେଥିମଧ୍ୟରୁ ଆମ ଭାରତରେ ଭାତ ପଖାଳ ରୁଟି ମୁଢ଼ି ପିଠା ପି ଖେଚୁଡ଼ି ପଲଉ ଏଇ ପ୍ରକାର ବହୁତ ପ୍ରକାର ଖାଦ୍ୟ ଅଛି ଆଉ ସେଗୁଡ଼ିକ ଆମ ଭାରତରେ ଖାଉ ଆଉ ରୁଟି ରୁଟି ଭାରତର ସବୁ ସବୁ ସବୁ ଅଞ୍ଚଳରେ ସେଇଟା ସମସ୍ତେ ଖାଆନ୍ତି ଆଉ ସେଥିମଧ୍ୟରୁ ଆମେ ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଉ ଯାଉ ମସଲା ପକାଇ ଆମେ ତରକାରୀ କରୁ ସେଥି ମଧ୍ୟ ମସଲା ଗୁଡ଼ିକ ହେଉଛି ସୋରିଷ ଅଦା ଜିରା ଲଙ୍କା ଧନିଆ ଏ ସବୁ ପକାଇ ଆମେ ମସଲା ଦେଇ ଆମେ ତରକାରୀ ତିଆରି କରୁ ଆଉ ସେଇ ଦହି ବାଇଗଣ ଦହି ତା'ପରେ ହେଉଛି ମାଛ ମାଂସ ଅଣ୍ଡା ଏଇସବୁ ମଧ୍ୟ ତର ତରକାରୀ ଆମେ ଖାଉ ଆଉ ସେଥି ମଧ୍ୟରୁ ରୁଟି ହେଉଛି ଆମର ପ୍ରଧାନ ଖାଦ୍ୟ